ହଁ ନମସ୍କାର କାମ କେତେ ଆଗେଇଲାଣି ହଉ ଠିକ୍ ଅଛି ଆଉ ମାଲ୍ ମେଟେରିଆଲ୍ ଅଛି ନା ସବୁ ସରିଗଲାଣି ହଉ ଠିକ୍ ଅଛି ମୁଁ କହିଦେଉଛି ଟ୍ରାକ୍ଟର୍ ପିଲାକୁ ସେ ଆସିବେ ଢାଳିଦେଇ ପଳେଇବେ ହଉ କାମଟା କଣ୍ଟିନ୍ୟୁ ରଖିଥିବେ ଆଉ ଲେବର୍ କେତେ ଆସୁଛନ୍ତି ହଉ ଆଉ କାମ କେତେ ଆଗେଇଲାଣି ନା ଆଉ କେତେ ଲେବର୍ ଦରକାର ହଉ ହଉ ଠିକ୍ ଅଛି ମୁଁ କହିଦେବି ହଉ ଠିକ୍ ଅଛି ମୁଁ କହିଦେବି ଭଲ ବାଲି ଆଣିବେ ଆଉ ଆଉ ମୁଁ ଦେଖିବି ଦେଖିବା ପାଇଁ ଯିବି ମୁଁ ହଉ ଠିକ୍ ଅଛି ଚାଲନ୍ତୁ ଯିବା ଦେଖିକିନା ଆସିବା କେତେ ଆଗେଇଛି ହଉ ଏଇଠି ସେଇ ଯେଉଁ କିଚଗଡା ଏଇ କିଚଗଡା ଖୋଲିଯାଇଛି ମୁଁ ଦେଖୁଥିଲି ଯେଉଁ ହଉ ଦେଖ ଭଲ କୁହ ଦେଖ ଜଗ ଟିକିଏ ସେମାନେ ଯଦି ଭଲ କରିବେ ଆଉ କେତେ ଦିନ ଆଉ କେତେ ଦିନ ଭିତରେ କାମ ସରିବ ହଉ ଦୁଇ ତିନି ଦିନ ସେମିତି ଚଲେଇଥାଆନ୍ତୁ ଆଉ ଆଉ ମୁଁ ଲେବର୍କୁ କହିଦେବି ସେ ଆସିବେ ଆଉ ମାଲ୍ ବି ଆସିବ ସବୁ ଯେଉଁ ବାଲି ଯେଉଁ କଥା କହୁଥିଲ ବାଲି କଥା ହଁ

ହଁ ମୁଁ ଚେକ୍ ପଠେଇ ଦେଇଛି ହଉ ଦେଖିବେ ଆଉ ଯେମତି ରାସ୍ତାଟା ଭଲ ହେବ କାମଟା ଯେମତି ଭଲ ହେବ ଆଉ ଶୀଘ୍ର ଯେମିତି ସରିବା ପାଇଁ ଚେଷ୍ଟା କରିବେ ଆଉ ହଉ ଠିକ୍ ଅଛି ଯେଉଁ ରାମ ବାବୁ ସେଇ କ୍ରସର୍ରୁ ଟିକିଏ ଦେଖି ଦେଉନା ସେଇଠି ଥିବ ଭଲ ହଉ ଠିକ୍ ଅଛି ମୁଁ କହିଦେବି ଆଉ ଆପଣ ଟିକିଏ ଦେଖିବେ ଯେ କେତେବେଳେ ପକାଉଛି ମେଟାଲ୍ ଯେତେବେଳେ ପକାଉଛି ଟିକିଏ ଦେଖିବେ ହଉ ଠିକ୍ ଅଛି ମୁଁ ଯିବି ଦେଖିବି ହଉ ହଁ ଆଜ୍ଞା ହଁ ଆଉ ପନ୍ଦର ଦିନ ଭିତରେ କାମଟା ଯେମିତି ସରିଯିବା ଦରକାର ସେ ମାସେ ଟାଇମ୍ ଦିଆହୋଇଥିଲା ପନ୍ଦର ଦିନ ହୋଇଗଲାଣି ଆଉ କାମ ତ ବହୁତ ଅଛି ଆହୁରି ଆଜ୍ଞା ହଉ ହଉ ଠିକ୍ ଅଛି ମୁଁ ଆସୁଛି ତା'ହେଲେ